ମୁଁ ସର୍ବ ପ୍ରଥମେ ପିଠା କରା ଜାଣି ନଥିଲି ମୁଁ କେମିତି ମଣ୍ଡା ପିଠା କରାଯିବ ସେଇ ବିଷୟରେ ମୁଁ ମାର୍କେଟରୁ ସୁଜି ଆଣିଲି କିଲେ ନଡ଼ିଆ ଗୋଟେ ଚିନି ପାଞ୍ଚଶହ ଆଉ ତେଲ ଗୋଟେ ଲିଟର ମୁଁ କହିଲି ଆଜି ମୁଁ କରିବି ମାନେ କରିବି ତେଣୁ ସୁଜିକୁ କେମିତି ପାଣିରେ ଗରମ କରିକି କେମିତି ଗୋଳାଯାଏ ସେଇଟା ସର୍ବ ପ୍ରଥମେ ଗୋଳେଇଲି ତାପରେ ନଡ଼ିଆ କୋରିକି ରଖିଲି ଅଲଗା ତାପରେ ଚିନି ଆଉ ନଡ଼ିଆକୁ କଢ଼ାରେ ବସାଇକି କେମିତି ମାନେ ଟିକେ ଫୁଟିଲା ପରେ ନଡ଼ିଆକୁ ଚିନି ସାଙ୍ଗରେ ପକାଇଦେଲି ସେଇଟାକୁ ଘାଣ୍ଟିକି ମାନେ ପୁର ହିସାବରେ ମାନେ ବହଳିଆ କରିକି କଲି କରିକି ପ୍ଲେଟରେ କାଢ଼ିଲି ଥଣ୍ଡା କଲି ତାପରେ ସୁଜି କି ଯେଉଁ ମୁଁ ଗୋଳାଇକି ରଖିଥିଲି ଗରମ ପାଣିରେ ମାନେ ଦରସିଝା କରିକି ସେଇଟାକୁ ମୁଁ ଆଣିକି ହାତରେ ଗୋଲ ଗୋଲ କରିକି ସେଇଟାକୁ ଗୋଟେ ମଣ୍ଡା ଟାଇପ୍ରେ ଭିତରେ ପୁର ଦେଇକି ତେଲରେ ଗରମ ଗରମ ତେଲରେ ଛାଡ଼ିକି ସେଇଟାକୁ ଫୁଟିଲା ପରେ କାଢ଼ିଲି ମଣ୍ଡା ପିଠା ହେଇଗଲା ସାଙ୍ଗେ ସାଙ୍ଗେ କହିଦେଇ ଗଲା କିସ କିସ